ମୁଁ ମୋ ବାଡ଼ିରେ ବହୁତ ପନିପରିବା ଗଛ ଆଉ ଧାନ ଚାଷ ବାଇଗଣ ଭେଣ୍ଡି କଖାରୁ ଆମ୍ବ ଶିମ୍ବ ଏମିତି ବିଭିନ୍ନପ୍ରକାର ଫସଲ କରେ ଆଖୁ ମଧ୍ୟ କରେ ଏସବୁ ଯେତେବେଳେ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ଗଛର ଯତ୍ନ ନେବା ପାଇଁ ମୁଁ ଗ୍ରାମସେବକ ପାଖକୁ ଯାଏ ଗ୍ରାମସେବକ ବ୍ଲକ୍ରେ ଥାଆନ୍ତି ତାଙ୍କଠାରୁ ପରାମର୍ଶ ମେଡ଼ିସିନ ଫେଡ଼ିସିନ ସବୁ କିଣିକି ଆଣି ଦେଇ ମୁଁ ଗଛକୁ ବହୁତ ଯତ୍ନବାନ ନିଏ ଆ ଦ୍ୱାରା ମୋର ମନ ଟିକିଏ ଶାନ୍ତିରେ ରୁହେ